ଗୃହପାଳିତ ପଶୁ ମୁଁ ବେଶୀ ଗାଈ ପସନ୍ଦ କରେ କାହିଁକି ଗାଈ ଆମକୁ ବହୁତ ଉପକାର ଦିଏ ଆମେ ତା ପାଖରୁ କ୍ଷୀର ପାଉଛୁ ଗୋବର ପାଉଛୁ ଘିଅ ପାଉଛୁ ଦହି ପାଉଛୁ ମାନେ ସବୁ ପ୍ରକାର ଆମେ ଗାଈ ପାଖରୁ ପାଇପାରୁଛୁ ଯେଉଁଟା କି ଆମେ ଅନ୍ୟ କୌଣସି ପଶୁ ପାଖରୁ ପାଇପାରୁନୁ